ଆମ ଅଞ୍ଚଳରେ ବହୁତ ସାରା ପୋଖରୀ ଅଛି ଆମ ଅଞ୍ଚଳରେ ବହୁତ ସାରା ପୋଖରୀ ଅଛି ସେଥି ମଧ୍ୟରୁ ଆମ ଗାଁରେ ମଧ୍ୟ ସାତ ଆଠଟା ପୋଖରୀ ଅଛି ଆମେ ସାତ ଆଠଟା ପୋଖରୀରୁ ଆମେ ଗଡ଼ିଆ ନିଲାମ କରି ଆମେ ସାତ ଆଠ ଜଣ ପିଲା ଦୁଇଟା ଗଡ଼ିଆ ନେଇଥିଲୁ ମାଛ ଚାଷ ବି ଭଲ କରୁ କିନ୍ତୁ ଗୋଟେ ଗୋଟେ ବର୍ଷ ଖରାପ ବହୁତ ଜଳ ବର୍ଷା ପାଣି ଯୋଗୁଁ କିଛି ମାଛ ବଢ଼ିପାରନ୍ତିନି ଆଉ ଆମେ ମଧ୍ୟ କିଛି ଲସ୍ ଖାଇଥାଉ ନହେଲେ ମାଛ ଚାଷ ଉପରେ ଆମେ କିଛି କିଛି ଗୋଟେ ଗୋଟେ ବର୍ଷ ଭଲ ପ୍ରଫିଟ୍ କରିଥାଉ ଆଉ ଏ ବର୍ଷ ମଧ୍ୟ ମାଛ ଧରିବା ପାଇଁ ଯାଇଥିଲୁ ଜାଲୁଆ ଆସିଥିଲେ ଜାଲୁଆ ମାଛ ଧରିଲା ପରେ ମାଛ ଟାଣିଲା ପରେ ବର୍ଷା ହେଇଥିଲା ବର୍ଷା ହେଲାପରେ ଆଉ ମାଛ ଆସିଲେ ନାହିଁ ଆସିଲା ନାହିଁ ତ ଆମେ ଏମିତିରେ ଏ ବର୍ଷ ବହୁତ ଖରା ସମ୍ମୁଖୀନ ହେଇଛୁ ମାଛ ବହୁତ ଲସ୍ ଖାଇଛୁ ତେଣୁକରି ତାକୁ ଆମକୁ କିଛି